ହଁ ମୁଇଁ ସାଙ୍ଗମାନଙ୍କ ସାଙ୍ଗରେ ବହୁତ ସର୍ ଆମେ ବାଇକ୍ରେ ଭ୍ରମଣ କରିଯାଇଚୁଁ ଏମିତିକରି ବହୁତ୍ ସାରା ଜାଗା ଯେମିତିକରି ହେଲା ଚିଲିକା ଯେମିତିକରି ହେଲା ଆମର ଜଗନ୍ନାଥ ଟେମ୍ପଲ୍ ପୁରୀ ସେମିତିକରି ଆମର ହେଲା ଘଟଗାଁ ତାରିଣୀ ତ ଏମିତିକରି ବହୁତ ଜାଗା ଆମେ ବୁଲିଯାଇଚୁଁ ଆଉ ସେ ଭିତରେ ଆମର ଯୋଜନା ଯୋ ଭ୍ରମଣ କରବାର୍ଟା ସାଙ୍ଗମାନଙ୍କ ଭିତିରେ ବହୁତ୍ ଜବରଦସ୍ତ ଆମର ଯୋଜନା ଥିଲା ଆଉ ସେ ଯୋଜନାରେ ଆମେ ବହୁତ୍ ସମୟ ବାହାର କରିଚୁଁ ପରସ୍ପର ଭିତେରେ କଥାବାର୍ତ୍ତା କରିକରି ଆଉ ଆପଣ ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନରେ ଆମେ କିଏ ଆଉ ସମୟ ଦେଇପାରୁଚେ କାଁ କିନ୍ତୁ ଫିର୍ ବି ଆମେ ସେ ଭିତ୍ରେ ପାଠପଢ଼ା ସହିତ ବି ଆମ ସମୟ ବାହାର କରିକିରି ଛୁଟିଦିନ ଗୁଡ଼ାକରେ ଆମେ ଇ ଯୋଜନା କରିକିରି ଆମେ ବୁଲିଯାଇଥିଲୁଁ ବାକି ଏଇ ଜୀବନ ଭିତେରେ ବହୁତ୍ ସାରା ଜାଗା ବୁଲିବାର୍ ଭିତରେ ମତେ ପୁରୀ ଜାଗା ଘଟଗାଁ ଚିଲିକା ଏମିତିକରି ତାଜମହଲ୍ ଏମିତିକରି ବହୁତ୍ ଭଲ୍ ଲାଗେ